ପ୍ରାୟତଃ ଆମ ଓଡ଼ିଶାରେ ବା ଆମ ଭାରତରେ ବଲିଉଡ଼୍କୁ ନେଇକି ବହୁତ କିଛି ଚର୍ଚ୍ଚା ଚାଲିଛି ବା ବଲିଉଡ଼୍ରେ ହିଁ ବଞ୍ଚିଛନ୍ତି ବଲିଉଡ଼୍କୁ ଦେଖି ଖାଉଛନ୍ତି ବଲିଉଡ଼୍ ଦେଖିକି ପିଉଛନ୍ତି ବଲିଉଡ଼୍କୁ ଦେଖିକି ମଧ୍ୟ ପିନ୍ଧୁଛନ୍ତି ଆଉ ବଲିଉଡ଼୍କୁ ଫୋଲୋ କରୁଛନ୍ତି ବଲିଉଡ଼୍ରେ କିଛି ଭଲ ମୋଟିଭେଟ୍ ମଧ୍ୟ ମିଳୁଛି ଆଉ ବଲିଉଡ଼୍କୁ ଦେଖିକି ଲୋକଙ୍କର କ୍ୟାରିୟର୍ ମଧ୍ୟ ଚେଞ୍ଜ୍ ହେଉଛି ବା କ୍ୟାରିୟର୍ ବନାଉଛନ୍ତି ଏବଂ ଲୋକଙ୍କର ଜୀବିକା ମଧ୍ୟ ହେଉଛି ପ୍ରାୟତଃ ଘର ଘର ବସିକି ଯେକୌଣସି ଡିପ୍ରେସନ୍ ଥିବା ମଣିଷ ମଧ୍ୟ ନିଜର

ହଁ କହିବାକୁ ଗଲେ ତ ମୁଁ ବଲିଉଡ଼୍କୁ ଦେଖିକି ବହୁତ କିଛି ହେୟାରଷ୍ଟାଇଲ୍ ଏବଂ ନିଜ ଡ୍ରେସ୍ ସେନ୍ସ୍ ଏବଂ ନିଜର ଡ୍ରେସ୍ର ହେୟାର୍ କଟ୍ ମୁଁ ନିଜେ ଇୟୁଜ କରିଛି ଯେଉଁଥିରେ କି ଏ ବର୍ଷ ନୂଆ ମୁଭି ଆସିଥିଲା ପଠାନ ଯେଉଁଥିରେ ସେ ମୁଭିରେ ସେ ସାରୁଖାନଙ୍କର ମୁଭି ମୁଁ ଦେଖିଛି ବହୁତ ଭଲ ପାଇଛି ଏବଂ ସେ ଷ୍ଟାଇଲ୍କୁ ଫୋଲୋ ମଧ୍ୟ କରିଛି ଯେଉଁ ଷ୍ଟାଇଲ୍ କି ମୁଁ ଏବେ ମଧ୍ୟ ବର୍ତ୍ତମାନ ସେ ଷ୍ଟାଇଲ୍ରେ ମଧ୍ୟ ଚାଲୁଛି ତ ବଲିଉଡ଼୍ ବା ଟଲିଉଡ଼୍କୁ ଦେଖିକି କିଛି ଶିଖିବା ଜିନିଷ ମଧ୍ୟ ଅଛି କିମ୍ବା ପିନ୍ଧାପିନ୍ଧି ଜିନିଷ ଯେ ପିନ୍ଧାଗୁଡ଼ାରେ କିଛି ହେଲ୍ପ୍ କରୁଚି ନିଜ ମୋଟିଭେଟ୍ ବିଷୟରେ ବହୁତ କିଛି ହେଲ୍ପ୍ କରୁଛି ତ ମୋ ମତାମତ ଅନୁସାରେ ଟଲିଉଡ଼୍ କିଛି ଲୋକଙ୍କୁ କିଛି ଶିକ୍ଷା ଦେଇଛି ଏବଂ ଲୋକଙ୍କର ଉପକାର ମଧ୍ୟ ହେଇଛି ଏବଂ ନିଜ ଦେଶ ବା ନିଜ ଗାଁ ନିଜ ପରିବାରଙ୍କର ମତାମତ ବା ଚେଞ୍ଜ୍ କରିବା ପାଇଁ ବହୁତ କିଛି ଭୂମିକା ମଧ୍ୟ ନେଇଛି